ଆମ ରାଜ୍ୟରେ ବିଭିନ୍ନ ପ୍ରକାର ଆଦିବାସୀମାନେ ବାସ କରିଥାନ୍ତି ସେମାନଙ୍କ ମଧ୍ୟରୁ ବଣ୍ଡା କନ୍ଧ ସାନ୍ତାଳ ଇତ୍ୟାଦି ପ୍ରଧାନ ସେମାନେ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରନ୍ତି ଏବଂ ଝୁଣା ଲାଖ ଇତ୍ୟାଦି ସଂଗ୍ରହ କରି ବାହାରେ ବିକ୍ରିକରି ନିଜର ଜୀବନଯାପନ କରିଥାନ୍ତି ଏଥି ସହିତ ସେମାନେ ଜଙ୍ଗଲରେ ଶିକାର ମଧ୍ୟ କରିଥାନ୍ତି ଶିକାର କରି ମାଂସ ହାତୀ ଦାନ୍ତ ଏବଂ ସିଂହମାନଙ୍କ ଚମଡ଼ା ଆଦି ସଂଗ୍ରହ କରନ୍ତି ଏବଂ ତାକୁ ବାହାରେ ନେଇ ବିକ୍ରି କରି ପଇସା ଅର୍ଜନ କରିଥାନ୍ତି ସେମାନଙ୍କର ପାରମ୍ପରିକ କଳା ଓ ସଂସ୍କୃତି ହେଉଛି ସେମାନେ ମିଳିମିଶି ସବୁ ପର୍ବପର୍ବାଣୀକୁ ପାଳନ କରନ୍ତି ଏବଂ ସମସ୍ତେ ମିଳିମିଶି ତାଙ୍କର ପର୍ବତ ଗଛ ନଦୀ ଇତ୍ୟାଦିକୁ ପୂଜା କରିଥାନ୍ତି ଏବଂ ଏହି ପୂଜା କରିକି ସେମାନେ ନିଜର କେମିତି ବିକାଶ ହୋଇପାରିବ ସେଥିପ୍ରତି ସେମାନେ ଧ୍ୟାନ ଦିଅନ୍ତି ଏହି ଧ୍ୟାନ ଦେବା ଫଳରେ ଆଦିବାସୀମାନେ ଏହିପରି ଭାବବେ ନିଜର ଜୀବନଯାପନ କରୁଛନ୍ତି ଏବଂ ଆମ ଠାରୁ ଦୂରରେ ରହିକି ମଧ୍ୟ ସେମାନେ ବହୁତ ବହୁତ ଖୁସିରେ ଅଛନ୍ତି ଏବଂ ଆନନ୍ଦରେ ଉତ୍ସାହ ସହିତ ଉତ୍ସବ ସବୁ ପାଳନ କରୁଛନ୍ତି